ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅଧିକାଂଶ ଆଦିବାସୀମାନଙ୍କର ଲୋକ ଆଦିବାସୀ ଲୋକମାନଙ୍କର ହସ୍ତକଳା ହେଉଛି ବାଉଁଶରେ ତିଆରି ଟୋକେଇ ଏବଂ ଅନେକ ପ୍ରକାର ହାତ ତିଆରି ଜିନିଷ ଯେଉଁଟାକି ଆମେ ଘର ଏ ସାମଗ୍ରୀ ବ୍ୟବହାର କରିପାରିଥାଉ ସେଇଟା ଓଡ଼ିଶାଗସ୍ତ ସମୟରେ ପର୍ଯ୍ୟଟକମାନେ କିଣିପାରିବେ ଏବଂ ଆମେ ଘରେ ମଧ୍ୟ ବ୍ୟବହାର କରିପାରିବୁ ଆଦିବାସୀ ଅଞ୍ଚଳରେ ଅଳଙ୍କାରଯାକ ହେଉଛି ବେକରେ ଏବଂ ହାତରେ ଗୋଡ଼ରେ ପଇଁଡ଼ି ଭାବରେ ମଧ୍ୟ ନିଜ ହାତରେ ତିଆରି କରିକି ସେମାନେ ତାକୁ ବ୍ୟବହାର କରିପାରିଥାନ୍ତି ଏବଂ ଏ ଜିନିଷ ବି ଓଡ଼ିଶା ଆାଗସ୍ତ ସମୟରେ ପର୍ଯ୍ୟଟକମାନେ କମ୍ ଦାମ୍ରେ ମଧ୍ୟ କିଣିପାରିଥାନ୍ତି ନିଜର ହସ୍ତରେ ଫୁଲ ଝାଡ଼ୁ ଝୁଣା ଧୂପକାଠି ଅନେକ ଜିନିଷ ମଧ୍ୟ ସେମାନେ ଆଦିବାସୀ ଲୋକ ସଂଗ୍ରହ କରିକି ନେଇଥାନ୍ତି ଓଡ଼ିଶାାଗସ୍ତ ସମୟରେ ସେଇଟା ମଧ୍ୟ ଲୋକମାନେ କିଣିପାରିଥାନ୍ତି

ସବୁକିଛି ଶସ୍ତାରେ ମଧ୍ୟ ଦେଇପାରିଥାନ୍ତି ଏବଂ ମଜବୁତ ସାମାନ ମଧ୍ୟ ସେମାନେ ଗ୍ରହଣ କରି ନେଇଥାନ୍ତି